ହ୍ୟାଲୋ ହ୍ୟାଲୋ ମୁଁ ସବିତା କହୁଛି ଆଉ ଆପଣ ଧୀର୍ ଟ୍ରାଭେଲ୍ସ ଏଜେନ୍ସିରୁ କହୁଛନ୍ତି ଆଉ ମୁଁ ଆପଣଙ୍କ ଗାଡ଼ିଟିକୁ ବୁକ୍ କରିଥିଲି ଆଉ କାଳିଆଶୁଳିରୁ ବାରିପଦା ଯିବା ପାଇଁ ମୁଁ ତିନିଶହ ଟଙ୍କାରେ କଥା କରିଥିଲି ଆପଣଙ୍କ ସହିତ କିନ୍ତୁ ଆପଣଙ୍କ ଡ୍ରାଇଭର ମୁଁ ବାରିପଦାରେ ପହଞ୍ଚିଲା ପରେ ତିନି ଶହ ଟଙ୍କା ଦେବାରୁ ସିଏ ତିନି ଶହ ଟଙ୍କା ନେବା ପାଇଁ ମନା କଲେ ସେ କହୁଛନ୍ତି ପାଞ୍ଚ ଶହ ଟଙ୍କା ନେବେ ତେଣୁ ମୁଁ ତିନି ଶହ ଟଙ୍କାରୁ ଅଧିକ ଦେଇ ପାରିବି ନାହିଁ ଆଉ ଆପଣ ଆପଣଙ୍କ ଡ୍ରାଇଭର ସହିତ କଥାବାର୍ତ୍ତା କରନ୍ତୁ ଆଉ ଆଉ ମୁଁ ତିନି ଶହ ଟଙ୍କାରୁ ଆଉ ଅଧିକ ମୁଁ ଆଉ ଦେଇପାରିବି ନାହିଁ